ଆଜ୍ଞା ହଁ ଆମେ ଯେଉଁଠି ଆମ ପାଇଁ ମଧ୍ୟ ଏକ ଏକ ଟ୍ରେନିଙ୍ଗ ନେଇ ନେଇଥାଉ ସେଠି ଆମର ଟ୍ରେନିଙ୍ଗ ଆସିଥିଲା ଛତୁ ଚାଷ ଧୂପକାଠି ତିଆରି ଏମିତି ଅନେକ ପ୍ରକାର ଟ୍ରେନିଙ୍ଗ ସବୁ ଆସିଥିଲା ଆମେ ମଧ୍ୟ ଅନେକ ଲୋକ ମିଶି ଗୋଟେ ଘରେ ରହି ସେ ଟ୍ରେନିଙ୍ଗ କରୁଥିଲୁ ଆମେ ଯେହେତୁ ଏତେ ଲୋକ ସବୁ ରହୁଥିଲୁ ଏ ସେ ଜାଗା ଅପରିଷ୍କାର ହବଟା ମଧ୍ୟ ଥୟ ତେଣୁ ଆମେ ସେ ଜାଗା ଆମେ ସମସ୍ତେ ମିଶି ସେ ଜାଗାର ପରିଷ୍କାର ମଧ୍ୟ କରୁଥାଉ ନିତିଦିନ ଆମେ ଘର ପୋଛା ପୋଛି କରୁ ଝାଡ଼ୁ କରୁ ଏବଂ ସଫା ସଫି ମଧ୍ୟ କରୁ ଯାହାଫଳରେ ଆମେ ଅପରିଷ୍କାର ଜାଗା ମଧ୍ୟ ପରିଷ୍କାର କରୁଥିବା ଆବର୍ଜନା ମଧ୍ୟ ବେଶୀ ସମୟ ରହେ ନାହିଁ ଯାହାଫଳରେ କିଛି ମଧ୍ୟ ଆମର କ୍ଷତିରେ ଆମେ ହୁଏ ନାହିଁ ତେଣୁ ସବୁପ୍ରକାର ପରିବେଶ ପରି ମଧ୍ୟ ଆମେ ଯତ୍ନ ମନ ହେଇଥାଉ ତେଣୁ ଆମେ ଯେଉଁ ପରିବେଶରେ ବାସ କରିଥାଉ ପରିବେଶ ଅତ୍ୟନ୍ତ ସୁନ୍ଦର ହୋଇଥାଏ ଏବଂ ସେଠି ମଧ୍ୟ କୌଣସି ପ୍ରକାର ଆବର୍ଜନା ଦେଖାଯାଇଥାଏ ଆପଣ ମଧ୍ୟ ଯେଉଁ ପରିଷ୍କାର ଯେଉଁ ପରିଷ୍କାର ପରିବେଶରେ ବାସ କରୁଛନ୍ତି ତାକୁ ମଧ୍ୟ ଅପରିଷ୍କାର ପାକୁ ଯଦି ବିି ତାଥା ଅପରିଷ୍କାର ହେଇ ଆପଣ ମିଳିମିଶ ତାକୁ ସଫା କରନ୍ତୁ ଆମେ ପ୍ରତିଦିନ ଘର ପୋଛା କରୁ ଲ୍ୟାଟ୍ରିନ୍ ବାଥରୁମ୍ ତାକୁ ସବୁ ସଫା କରୁ ଏବଂ ତାକୁ ସଫା କରିସରିଲା ପରେ ସେଥିରେ ଅନେକ ଡିଟରଜେଣ୍ଟ ପାଉଡ଼ର୍ ଏବଂ ସାବୁନ ମଧ୍ୟ ବ୍ୟବହାର କରୁ ଘର କରି ଯାହାଫଳରେ କୌଣସି କୀଟଣୁ ଶରୀରରେ ପ୍ରବେଶ କରିପାରେ ନାହିଁ ଏବଂ ଆମ ସହିତ ଆଉ କିଛି ରୋଗର ଶିକାର ହୋଇପାରୁନାହୁଁ ତେଣୁ ଏ ପ୍ରତିଦିନ ଆମେ ଧୂପକାଠି ପୂରାଇବା ପାଇଁ ଯେଉଁ ଜରି ଆସେ ତାକୁ ମଧ୍ୟ ଉପଯୁକ୍ତ କରି ତାକୁ ଅନ୍ୟ ଡଷ୍ଟବିନ୍ରେ ବ୍ୟବହାର କରିଥାଉ ପର ସମୟରେ ତାକୁ ଆମେ ଜାଳି ଦଉ ଜାଳି ଦେଉ ଯାହାଫଳରେ ପରିବେଶର ପ୍ରଦୂଷଣ ହୁଏ ନାହିଁ ଏବଂ ପରିବେଶ ପରିଷ୍କାର ରୁହେ ତେଣୁ ଆମେ ଯେଉଁ ପରିଷ୍କାର ଆମେ ଯେଉଁ ପରିବେଶରେ ବାସ କରୁ ତାହା ମଧ୍ୟ ପରିଷ୍କାର ରଖିବା ପାଇଁ ଆମେ କଡ଼ା କଡ଼ିି ଭାବେ ନିୟମ ନେଇଥାଉ ଆପଣ ମଧ୍ୟ ଯେଉଁ ପରିବେଶରେ ବାସ କରୁଛନ୍ତି ତାକୁ ମଧ୍ୟ ପରିଷ୍କାର ରଖନ୍ତୁ